ହଁ ମୁଁ ପଶୁମାନଙ୍କର ବହୁତ ଯତ୍ନ ନଉଛି ତାକୁ ଠିକ ସମୟରେ ଖାଇ ଖାଇବା ପାଇଁକି ଦିଏ ତାଙ୍କର ଝାଡ଼ା ପରିଶ୍ରା ତାକୁ ସଫା କରେ ଝାଡ଼ା ପରିଶ୍ରା ସଫା କରେ ତାକୁ ଟାଇମରେ ଖାଇବାକୁ ଦିଏ ଆଉ ତାଙ୍କର ଯେଉଁଠି ରଖେ ତାଙ୍କୁ ତାଙ୍କ ପାଇଁ ସ୍ୱତନ୍ତ୍ର ଘର ଅଛି ସେମାନେ ବି ସେଠି ପରିଷ୍କାର ପରିଚ୍ଛନତାରେ ମୁଁ ରଖେ ଆଉ ଘରେ ବି ଆମର ଘର ଲୋକ ମୋତେ ସାହାଯ୍ୟ କରନ୍ତି ତାଙ୍କ ପାଇଁ ଘର ବି ମୁଁ କରିଛି ସେଠି ସବୁବେଳେ ଭଲ କିରି ପରିଷ୍କାର ମୁଁ ରଖେ ମୁଁ ତାନଙ୍କର ବହୁର ଯତ୍ନ ନେଇଛି